ହ୍ୟାଲୋ ଏ ମୁଁ ଟିକେ ଆସିଥିଲି ବାହାରୁ ଆମ କେଉଁଝର ବୁଲିବା ପାଇଁ ଏଠି ତ କେଉଁଝରରେ ମୁଁ ତ କିଛି ନୂଆ କିଛି ଜାଣିନି ଆଉ ଏପଟେ ତ କେଉଁଠି କ'ଣ ପିକନିକ୍ ସ୍ପଟ୍ ଅଛି ଆପଣଙ୍କ ଘରଟା ଏହି କେଉଁଝର ତ ଆଉ କେଉଁଝର ବିଷୟରେ ଆପଣଙ୍କର ସବୁ କଥା ଜଣାଥିବ ଆଉ

ଆମକୁ କେଉଁପଟେ ଯିବାକୁ ପଡ଼ିବ ଆମର ସେ ଆମର ଏହି ଯେଉଁ ଏହି କେଉଁଝରରେ ପାଖାପାଖି କ'ଣ କ'ଣ ଅଛି ମାନେ ବେଶି ଦୁରିଆ ଅଛି ନା ହଁ ହଁ ହଁ ଶୁଣିଛି ହଁ

ହଁ ଆପଣ ଆଉ ଆପଣ କ'ଣ କରୁଛନ୍ତି ଏଇନା ଆପଣ ଯଦି ଫ୍ରି ହୁଅନ୍ତେ ନହେଲେ ମୋ ଗାଡ଼ି ମୋ ଗାଡ଼ି ଅଛି ଆଉ ମୋ ଗାଡ଼ିରେ ଆପଣ ଟିକିଏ ଯାଆନ୍ତେ ଗଲେ ମୋତେ ଟିକିଏ ଦେଖାଇ ଦିଅନ୍ତେ ଆହୁରି ଭଲ ହୁଅନ୍ତା କାରଣ ଏକୁଟିଆ ଏପଟେ ନୂଆ ଯାଗା ମୁଁ ତ ଭଲକିରି ଜାଣିନି ଆଉ ଟିକିଏ ଆପଣ ଗଲେ ଆଉ ଭଲ ହୁଅନ୍ତା ଆପଣ ସମୟ ଦେଇ ପାରିବେ ହଉ ଆଉ ତା'ହାଲେ ସବୁଠୁ ଭଲ ଯାଗା କେଉଁଟା ମାନେ ଉପରେ କ'ଣ ଝରଣା ହେଉଛି ଝରଣା ବହୁଛି

ଏଇ ମୁଁ ତ ବର୍ତମାନ ଏଇ ଆପଣଙ୍କର କେଉଁଝର ପାଖାପାଖି ହେଇଗଲିଣି ଆଉ ତେଣୁ ଆପଣଙ୍କୁ କେଉଁ ଯାଗାରେ ପାଇବି କେଉଁଝର ଗୋଲେଇ ଛକ ପାଖରେ

ହଉ ତା'ହେଲେ ସେଠି ଶୁଣ ଯେଉଁ ଆମର ଏଠି ହ୍ୟାଲୋ ଆମ ଆମର ଏଠି ଖାଇବା ପିଇବା ସେହି କେଉଁଝର ବଡ଼ ଭଲ ହୋଟେଲ୍ ଅଛି ସେଠି ଖାଇବା ପିଇବା ହେବ ନା ଅଛି ତା'ହେଲେ ଆମେ ଖାଇବାଟା ଏ ଯେଉଁ ହୋଟେଲରୁ ଖାଇବା ନା ସେଠୁ ମଗାଇ ଦେଇକି ନେଇକି ସେପଟେ ପିକନିକ୍ ସ୍ପଟରେ ସେପଟେ ଖାଇ ହେବ ହଉ ହଉ ତା'ହେଲେ ମୁଁ ଆପଣଙ୍କ ପାଖରେ ପହଁଞ୍ଚୁଛି ଆଉ ପହଞ୍ଚିଗଲେ ଆପଣଙ୍କୁ ଠିକ୍ ଅଛି ଥାଙ୍କ୍ ୟୁ ହଉ ହଉ ଠିକ୍ ଅଛି ମୁଁ ତା'ହେଲେ ରଖୁଛି